ଆମେ ବଗିଚାରେ ଗଛ୍ ଲଗାଲେ ବରଗଡ଼ ଯାଇ କରି ନର୍ସରୀନୁ ମଞ୍ଜି ଆଣି କରି ଆମେ ଲଗାସୁଁ ତାହାକେ ମାଟି କି ଭଲ୍ ସେ ଯୋତି କରି କେନ୍ ଗଛ କେନ୍ ମାଟିର ଲାଗ୍ବା ବୋଲି ତା'ହାକେ ଯୋତି କରି ମଞ୍ଜି ଲଗେଇ କରି ପାନି ଦେଇ କିରି ତାହାକେ ଆମେ କର୍ସୁଁ ଆଉ ତାହାକେ ଯିନୋ ମଇଲା ଅଲିଆ ସେନ୍ ର ଆଣିଲେ ଗଛ ଆଉ ଭଲ୍ ସେ ବଢ଼ି ପାର୍ସି କର୍ସି ଗଛ୍ଟି ଆମେ ସାର୍ ଦେଇ କରି ଗଛ୍ କେ ବଢ଼ାସୁଁ ଆଉ ଗଛମାନେ ଲଗାଇଲେ ତାହାକୁ ପାନି ଦିଆ ହେସି କର୍ସି ସାରେମାନେ ଦେସୁଁ ଗଛ୍ମାନେ ବହୁ ଭଲ୍ ସେ ବଢ଼ିସି କର୍ସି ଆଉ ତାକୁ ଫେରେ ଆମେ ଯତ୍ନ ନେବା ଜରୁରୀ ଯତ୍ନମାନ ନେବା ତା ଜରୁରୀ ଆଉ ଗଛମାନେ ତ ବଗିଚାରେ ଲଗେଇଲେ କେତେ ଫୁଲଗଛମାନେ ଅଛି କେତେ ଚାରା ଗଛମାନେ ଗଛମାନେ ଲଗା ଯାଇ ହେସି